ମୁଁ ଦି ଚାରି ଦିନ ତଳେ ବାସନ ଆଣିଥିଲି ଜମା ଭଲ ପଡ଼ିଲାନି କଣ କରିବି ବେକାର ପଇସା ନଷ୍ଟ ହେଲା ମୋର ଆଉ ସେ ବାସନ ଆଣିଛି କଂସାଟା ଭଲ ପଡ଼ିଲାନି ଫାଟିଗଲାଣି ଥାଳିରେ ଖାଇବା ପାଇଁ ସେ ଭାତ ଗଡ଼ ଗଡ଼ ହେଉଛି ଭଲ ହେଉନି କଡ଼େଇ ଆଣିଥିଲି ଯେ ତେଲ ଛାଡ଼ୁନି ଆଉ କଳା ଛାଡ଼ୁନି ବାସନ ମାଜିବା ପାଇଁ ବି ବହୁତ ଅସୁବିଧା ହେଉଛି ଡେକ୍ଚିଟାରେ ଭାତ ଜମା ଭଲ ହେଉନି ସେଇଟା କ'ଣ କରିବି ମନ ବହୁତ ଦୁଃଖ ବେକାରିଆ ପଇସା ଗୁଡ଼ା ନଷ୍ଟ ହେଲା ମୋର